ମୋର ସବୁଠାରୁ ବଡ଼ ଶକ୍ତି ହେଉଛି ମୁଁ ବହୁତ ପଢ଼ିବା ପାଇଁ ପସନ୍ଦ କରେ ଏମିତି କି ମୁଁ ବହୁତ ସମୟ ମଧ୍ୟ ପାଠ ପଢ଼େ ଆଉ ସବୁ ନୂଆ ନୂଆ ଜିନିଷ ଶିଖିବାକୁ ମୋତେ ବହୁତ ଭଲ ଲାଗେ ପଢ଼ିଲେ ମୋତେ ବହୁତ ଭଲ ଲାଗେ ଆଉ ମୁଁ ବହୁତ ପ୍ରକାର ମ୍ୟାଗାଜିନ୍ ମଧ୍ୟ ପଢ଼େ

ଗୋଟିଏ ଦୁର୍ବଳତା ହେଉଛି ମୁଁ ଯେଉଁ ଜିନିଷକୁ ପଢ଼େ ବା ଯେଉଁ ଜିନିଷକୁ ମନେ ରଖେ ତାକୁ ମୁଁ ବେଶି ଦିନ ପର୍ଯ୍ୟନ୍ତ ମନେ ରଖି ପାରେନି ତ ମୋ ଜୀବନର ସବୁଠୁ ବଡ଼ ଦୁର୍ବଳତା ହେଉଛି ମୋର ଏହି ସ୍ମରଣ ଶକ୍ତି